ନାସା ଏବଂ ତେସ୍ଲା କମ୍ପାନୀର ସୂଚନା ଅନୁଯାୟୀ ମଙ୍ଗଳ ଗ୍ରହର ଯଦି କିଛି ଜଳର ସତ୍ତା ଅଛି ତା'ହେଲେ ମୋ ମତରେ କିଛି ଜୀବ ଜନ୍ତୁ ରହିପାରନ୍ତି ଯାହାକୁ କି ଆମେ ଏଲିଏନ ବୋଲି କହିଥାଉଛୁ ଯଦି ଜଳ ଅଛି ତ ଜୀବନ ଅଛି ଯେମିତି ପୃଥିବୀରେ ଜଳ ଅଛି ମିନ୍ସ ଜୀବନ ଅଛି ତ ମତେ ଲାଗେ ଯଦି ମଙ୍ଗଳ ଗ୍ରହରେ କିଛି ଜଳର ସତ୍ତା ଅଛି ତା'ହେଲେ ନିହାତି ସେଠାରେ ଏଲିଏନ ମାନେ ବସବାସ କରୁଥିବେ